ହ୍ୟାଲୋ ଏଇଟା ଓଲାରୁ କହୁଛନ୍ତି ତ ହଁ କାଲି ସକାଳେ ମୁଁ କଟକ ଯିବା ପାଇଁ ଏକ ଗାଡ଼ି ବୁକ୍ କରିଛି ଆପଣଙ୍କୁ କ'ଣ ଆଗୁଆ ଅନଲାଇନ୍ ପେମେଣ୍ଟ ଦେବାକୁ ପଡ଼ୁଛି କି ନାହିଁ ଯାତ୍ରା ସରିବା ପରେ ମୁଁ ନଗଦ ଟଙ୍କା ଦେଲେ ହେବ ତ ଆଚ୍ଛା ଠିକ୍ ଅଛି ଧନ୍ୟବାଦ